ସ୍ମାର୍ଟ ଫୋନ୍ ଆଉ ମୋବାଇଲ ୟୁଜ୍ କରୁଥିନୁ ସେ ଭିତରେ ତ ପାର୍ଥକ୍ୟ ଅଛି ଆଗରୁ ମୋବାଇଲ ଟିକ୍ଟିକ୍ ଟାକ୍ଟାକ୍ ସିମ୍ ବାଲା ଏଇଟା ବଟମବାଲା ଥିଲା ଏବେ ତ ସ୍ମାର୍ଟ ଫୋନ୍ ହେଲା ସ୍ମାର୍ଟ ଫୋନ୍ ହେଲାକେ ସବୁକିଛି ସୁବିଧା ମିଳୁଛି ଆରୁ ନେଟୱାର୍କ୍ ଏବେ ଟିକିଏ ରହୁଛେ ଯେନ୍ତାକି କମ୍ ରହୁଛେ ନେଟୱାର୍କରେ କେତେ କେତେବେଲେ ପଲାଇ ଯାଉଛେ ଆରୁ ମୁଇଁ ସିମ୍ ବୋଲେ ଜିଓ ସିମ୍ ୟୁଜ୍ କରୁଛେ ଏବେ ଆରୁ ମୋରଟା ଦୁଇଶହ ଅଣଚାଳିଶି ଟଙ୍କାଟା କରସି ମୁଇଁ ରିଚାର୍ଜ ଆରୁ ଡାଟା ତ ମୁଇଁ ଦୁଇରୁ ତିନି ଜିବି ୟୁଜ୍ କରିଦଉଛି ନା ଡାଟା ଡାଟା ଅନ୍ କରିକରି ମୁଇଁ ୟୁଜ୍ କରୁସି ମୋବାଇଲ ଆରୁ ନେଟୱାର୍କ୍ ଟିକିଏ ନାଇଁ ରହବାର୍ ଆଗେ ଯେତେ ନେଟୱାର୍କ୍ ରହୁଥିଲା ଆମେ ଡ଼େଲି ୟୁଜ୍ କଲାବେଳେ ଏବେ ସେତେ ଜିଓରେ ନାଇଁ ରହିପାରୁଛି ଆଉ ଏୟାରଟେଲ୍ ବି ଏବେ ତାର ବି ନେଟୱାର୍କ୍ ଭଲ୍ ନାଇଁ ରହିବା ତ ଆଗେ ଯେନ୍ ମୋବାଇଲ୍ ମୋର ରହୁଥିଲା ସେନ ନେଟୱାର୍କ୍ ଭଲ ଥିଲା ବାକି ସ୍ମାର୍ଟ ନାଇଁ ଥାଇ ଏବେ ଯେନ୍ ଅଛେ ମୋବାଇଲ୍ ଏବେ ସ୍ମାର୍ଟ ରହୁଛେ ସ୍ମାର୍ଟ ଲାଗି ସବୁ ଲୋକକେ କେତେ ସୁବିଧା ହେଇଛି